ଗୋଟିଏ ନକ୍ଷତ୍ର ଓ ଗ୍ରହ ବିଷୟରେ କହିବି ଯେଉଁଠୁ ମୋତେ ଆକର୍ଷିତ କରେ ସୂର୍ଯ୍ୟ ସୂର୍ଯ୍ୟ ବିଷୟରେ କ'ଣ କହିବି ସୂର୍ଯ୍ୟ ବିନା ଦିନ ହେଇପାରିବନି ଯଦି ସୂର୍ଯ୍ୟ ନଥାନ୍ତା ହୁଏତ ପୃଥିବୀ ଏବେବି ଅନ୍ଧକାର ହେଇ ରହିଥାନ୍ତା ତା'ପରେ ସୂର୍ଯ୍ୟ କ କିରଣରୁ ଭିଟାମିନ୍ ଡି ମିଳେ ସକାଳର କିଏ ସୁ କଅଁଳ ଖରାରୁ ଆମକୁ ଭିଟାମିନ୍ ଡି ମିଳେ ତ ଏହିଭଳିଆ ସୌରମଣ୍ଡଳ ଏମତି ସୌରମଣ୍ଡଳ ଗ୍ରହ ଏମତି ଅନେ ବହୁତ ଗୁଡ଼ିଏ ଗ୍ରହ ଅଛନ୍ତି ସୌରମଣ୍ଡଳରେ ଧ୍ରୁବତାରା ଧ୍ରୁବତାରା ପାହାନ୍ତିଆରେ ବହୁତ ଭଲ ଦେଖାଯାଏ ଆକାଶରେ ବହୁତ ଆକର୍ଷିତ ଦେଖାଯାଏ ଆଁ ସପ୍ତର୍ଷିମଣ୍ଡଳ ତ ସାତଟା ଆ ଉଁ ସାତଟା ସପ୍ତର୍ଷିମଣ୍ଡଳ ଥାଏ ସୌରମଣ୍ଡଳ ଧ୍ରୁବତାରା ତ ବହୁତ ସୁନ୍ଦର ଦେଖାଯାଏ ଆଉ